ଜୀବଜନ୍ତୁଙ୍କ ଯତ୍ନ ନେବା ଯାହାକି ପ୍ରାକୃତିକ ଏବଂ ଜୈବିକ ପଦ୍ଧତି ଆମ ଘରରେ ବିଭିନ୍ନ ପ୍ରକାରର ଜୀବ ଅଛି ଯେମିତି ଗୃହପାଳିତ ପଶୁ ଗାଈ ବାଛୁରୀ ତାଙ୍କ ଛେଳି ମେଣ୍ଢା କୁକୁଡ଼ା ଏମିତି ବିଭିନ୍ନ ପ୍ରକାରର ଗୃହପାଳିତ ପଶୁ ଅଛି ଯାହାକୁ ଆମର ଯତ୍ନ ନେବା ଆମ ବୟସ୍କ ମାନେ ଯେମିତି ଆମ ମାଆ ବାପା ଜେଜେ ମାଆ ଜେଜେବାପା ସେମାନଙ୍କ ଠାରୁ ପରାମର୍ଶ ନେଉଛୁ ଯେ ତାଙ୍କର ଯେତେବେ ଗାଈ ଯେତେବେଳେ ତାର ସିଜିନ୍ ହେଲେ ତାର ଦେହ ବି ଖରାପ ହେଇଯାଇପାରେ ତାକୁ ଭଲ କରି ଆମର ଯତ୍ନ ନେବା ରଖିବା ସେ ଖାଉଛି କି ଖାଉନି ସେଇଟା ମଧ୍ୟ ଦେଖିବା ତା ବାଛୁରୀ ଭଲ ଅଛି କି ନାହିଁ ସେଇଟା ମଧ୍ୟ ଦେଖିବା ଆଉ ତା'ଠାରୁ ଆମେ ଉପକାର ମିଳୁଛି ସେଏ କ୍ଷୀର ଦେଉଛୁ ଆମେ ଟିକେ ଖାଇପାରୁଛୁ କ୍ଷୀରରୁ ମଧ୍ୟ ଆମର ଉପକାର ହେଉଛି କି ନାହିଁ ଆଉ ଯେଉଁ କୁକୁଡ଼ା ରଖୁଛୁ କୁକୁଡ଼ା ଚିଆଁ ଦେଉଛି ଅଣ୍ଡା ଦେଉଛି ସେଇଟାରେ ମଧ୍ୟ ଆମର କିଛି ବିଭିନ୍ନ ପ୍ରକାର ସୁବିଧା ହଉଛି କୁକୁଡ଼ାର ବି ଯତ୍ନ ନେବା ଦରକାର ତାଙ୍କର ବସନ୍ତ ଋତୁରେ ତାଙ୍କ ଦେହରେ ରୋଗ ହୁଏ ତାଙ୍କୁ ସେ ରୋଗଟାକୁ ଯେମିତି ନ ଧରେ ତାକୁ ତାକୁ ବି ମଧ୍ୟ ଯତ୍ନ ରଖିବା ଛେଳି ଛେଳି ଯଦି ପାଲି ଆମର ଗୃହରେ ରହୁଛି ଛେଳି ସେ ଛେଳିକୁ ମଧ୍ୟ ଯତ୍ନରେ ରଖେଇବା ତାକୁ ଯେତେବେଳେ ସିଜିନ୍ ଚେଞ୍ଜ୍ ହବ ଋତୁ ଚେଞ୍ଜ୍ ହବ ସେତେବେଳେ ତାଙ୍କୁ ମଧ୍ୟ ଦେହ ଖରାପ ହେଇଯାଏ ସେ ଛେଳିକୁ ମଧ୍ୟ ଭଲ ଭାବରେ ରଖିବା ଭଲ କରି ରଖିଲେ ସେମାନଙ୍କୁ ଯତ୍ନ କଲେ ସେମାନେ ବି ମଧ୍ୟ ଆମର ଉପକାର ସମୟ କାମରେ ସମୟରେ ଉପକାରରେ ମିଳେ ଯାହାକି ଆମର ବୟସ୍କ ଲୋକମାନଙ୍କ ଠାରୁ ନେଲେ